ମୋର ଚିତ୍ରକଳାରେ କୌଣସି ଆନୁଷ୍ଠାନିକ ଶିକ୍ଷା କିମ୍ବା ପ୍ରଶିକ୍ଷଣ ନାହିଁ ମୁଁ ସେଥିପାଇଁ ଚାଁହୁଛି ମୋର ପ୍ରଶିକ୍ଷଣ ଆବଶ୍ୟକ କାହିଁକିନା ମୁଁ ଯଦି ପ୍ରଶିକ୍ଷଣ ନ ନେବି ତାହେଲେ ମୁଁ ଚିତ୍ରକଳାରେ କେମିତି ଆଗେଇବି ନିଜେ ନିଜେ ତ ଚିତ୍ରକଳାରେ କେବେ ଆଗେଇପାରିବନି ସେଥିପାଇଁ ପ୍ରଶିକ୍ଷଣ ନିହାତି ଦରକାର କିଛି ଶିଖିଲେ କିଛି ଗୋଟିଏ ଭଲ ଚିତ୍ରକଳା କରିପାରିବୁ ସେଥିପାଇଁ ମୁଁ ପ୍ରଶିକ୍ଷଣ ନେବା ଆବଶ୍ୟକ କରୁଛି